ହ୍ୟାଲୋ ଓଲାରୁ କ୍ୟାବ୍ ଡ୍ରାଇଭର୍ କହୁଥିଲେ କାଏଁ ଆଉ ମୁଇଁ ଯିବାର୍ ଥିଲା ତ ଆଏଜ୍ ଯେଇ ନାଇଁ ପାର୍ଲି ଆଉ ମୋର୍ ପଏସା ଟିକେ ଫିରେଇ ଦିଅ ମୁଇଁ ଏଛେନ୍ ନାଇଁ ଯାଇ ପାରେ ଆଉ ଯେନ୍ତା କରି ଚେଷ୍ଟା କର ସେ ପଏସା ଟିକେ ମୋତେ ଫିରେଇ ଦିଅ